ଗୁରୁତ୍ୱପୂର୍ଣ୍ଣ ହେଲା ପରିବେଶ ପଦକ୍ଷେପ ଏଇ ପଦକ୍ଷେପଗୁଡ଼ିକ ବିଭିନ୍ନ ପ୍ରକାର ସଫଳତା ସହିତ କାମ କରୁଛି ଆମ ଜିଲ୍ଲାରେ ଯୋଉଁ ବିଭିନ୍ନ ପ୍ରକାର ମନ୍ଦିର ଅଛି ମନ୍ଦିରଗୁଡ଼ିକ ନୂତନକରଣ କରି ଏବଂ ମନ୍ଦିରଗୁଡ଼ିକ କଲର୍ ବହୁ ସୁନ୍ଦର କଲର୍ କରି ମନ୍ଦିର ମନ୍ଦିର ମନ୍ଦିରର ଯତ୍ନ ସହିତ ବିଭିନ୍ନ ଛୋଟ ଛୋଟ ମନ୍ଦିରମାନେ ମାଁ ମର୍କୋଣି ମନ୍ଦିର ହୋଇଛି ମାଁ ମାଝିଗିରି ମନ୍ଦିର ମଧ୍ୟ ସେମିତି ଉନ୍ନତୀକରଣ ହେଇଛି ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାଘାଟରେ ଲାଇଟ୍ ସବୁ ଲାଗିଛି ପଛ ଗଛ ଗୁଚ୍ଛ ମଝି ରାସ୍ତାମାନଙ୍କରେ ଲାଗିଛି ତ ରାସ୍ତାକୁ ବହୁତ ସୁନ୍ଦର କରିବା ପାଇଁ ଦୁଇ ସାଇଡ୍ରେ ଲାଇଟ୍ର ବ୍ୟବସ୍ଥା ମଧ୍ୟ ହେଇଛି ଆଉ ମନ୍ଦିରର ମରାମତି ପାଇଁ ମରାମତି କ'ଣ ନୂତନ କରି ମନ୍ଦିର ତିଆରି କରିଛନ୍ତି ମନ୍ଦିରର ମରାମତି ମଧ୍ୟ ହେଇଛି ବିଭିନ୍ନ ବହୁତ ସୁନ୍ଦର କଲର୍ ହେଇଛି ଯାହାକି ଜଣେ ଦେଖିଲେ ପର୍ଯ୍ୟଟକ ଆକୃଷ୍ଟ ହବ ରାସ୍ତା ବୃକ୍ଷରୋପଣ ହିସାବରେ ଗାଁ ରାସ୍ତା ମଝି ମଝିରେ ଗୋଟିଏ ଗୋଟିଏ ବୃକ୍ଷରୋପଣ ହେଇଛି ମୁଁ ଟାଉନସିପ୍କୁ ସୁନ୍ଦର କରିବା ପାଇଁ